ନମସ୍କାର ନମସ୍କାର ହଁ କୁହନ୍ତୁ କୁହନ୍ତୁ ନା ନା ମୁଁ ବା ତାକୁ କହୁଛି ମୁଁ ବି ତା' ପଛରେ ଲାଗିଛି ସେ ଭଲ ଖେଳୁଛି କ୍ରିକେଟଟା ଭଲ ଖେଳୁଛି ଆଉ ମୁଁ ବି ତାକୁ ଲାଗିଛି ତା' ପଛରେ ଆଉ ସିଏ ଇଏ କରିବ ଭଲ ଖେଳୁଛି ତାର ତ ଏଇ ସ୍ପୋର୍ଟ୍ସ ଅଛି ମୁଁ ତା' ପଛରେ ଲାଗିଛି ପୁରା ଆଉ ସେ ଖେଳିବ ତା'ର ମାନେ ଭବିଷ୍ୟତ ଅଛି ମୁଁ ଯାହା ଦେଖୁଛି ସେ କ୍ରିକେଟ୍ ଉପରେ ତା'ର ନଜର ଅଛି ତା'ର ଭବିଷ୍ୟତ ବି ଭଲ ଅଛି ତାକୁ ଆମେ ସମସ୍ତେ ଟିକିଏ ଲାଗିବାକୁ ପଡ଼ିବ ଭଲ ଇଏ କରିବ ହଁ ବ୍ୟାଟ୍ ତାକୁ ତା'ର ଯେଉଁ ବ୍ୟାଟ୍ଟା ଅଛି ଅବଶ୍ୟ ବହୁତ ଦିନର ହେଇଗଲାଣି ତାକୁ ଏବେ ସେଇଟା ନୂଆ ନୂଆ ବ୍ୟାଟ୍ଟା ତାକୁ ଗୋଟା କରିଦେଲେ ଆଉ ସେ ଭଲ ଖେଳିବ ବି ଆଉ ଭଲ ବି ଖେଳୁଛି ତାଙ୍କ କ୍ଲାସ୍ ଭିତରେ ସେ ଭଲ ଖେଳୁଛି ସେ ବି ମାନେ ନାଁ ବି କରି ଆଉ ନାଁ ନାଁ ମୁଁ ତାକୁ କହିଥିଲି ତାର ଆମର ସନସାଇନ୍ ଫିଲଡ଼ରେ ନେବା ସେଇଠି ଆଠଦିନ ଖଣ୍ଡେ ଆଠଦିନ ଖଣ୍ଡେ ବୋଧେ ଖାଲି ବସଟା ବାହାରୁ ଆସିକିନି ସେ ଶିଖେଇବେ ଆଉ ମୁଁ ବି ସେ ତାଙ୍କ ସାଙ୍ଗରେ ବାହାର ସେ ଇଏରେ କଥା ବି ହେଇଛି ଗୋଟେ କାମ କରିବା ମୁଁ ନିଜେ ବି ରହିବି ମୁଁ ନିଜେ ରହିବି ତାକୁ ସାଙ୍ଗ ହେଇକି ନେବା ମାନେ ସେ ସେଠି ଆଠ ଦିନ ଖଣ୍ଡେ ଶିଖନ୍ତା ମୁଁ ତ ଲାଗିଛି ତା' ପଛେ ପଛେ ଆଉ ଖର୍ଚ୍ଚ କଥା ସେ କଥା ଦେଖିବା ସେ କଥା ମୁଁ ମ୍ୟାନେଜ କରିବି ମୁଁ ଦେଖିବା ଆଉ ମୁଁ ସେଗୁରା ସବୁ ବୁଝିବି ସେ ଦେଖିବା କ'ଣ ଯାହା ହେବ ଆଉ ନା ନା ସେ ତା'ର ଥିଲା ଏବେ ତ ସେ ବହୁତ ପରିବର୍ତ୍ତନ ହେଇଗଲାଣି ଆଉ ମୁଁ ବି ତାକୁ ବିଗିଡ଼ା ବିଗିଡ଼ି ବି ବହୁତ କରିଥିଲି ଏ ଏବେ ତ ପୁରା ପଙ୍କଚୁଆଲିଟି ହେଇଗଲାଣି ତଥାପି ତାକୁ ଭୋରୁ ଉଠିକିନି ତାକୁ ଟିକିଏ ଦୌଡ଼ାଦୌଡ଼ି କରେଇ ଦେବେ ଉଠି ଦୌଡ଼ାଦୌଡ଼ି କରେଇ ଦେଲେ ତାର ଚାଲି ଆସିବ ଜୋସ୍ ଚାଲି ଆସିବ ନାଁ ନାଁ ଏଇ ଯେଉଁ ଖାଦ୍ୟ ଇଏ ହେଉଛି ତାକୁ ଟିକିଏ ସଖାଳୁ ଉଠେଇ ଦୌଡ଼ାଦୌଡ଼ି ପ୍ରଥମ ଦୌଡ଼ାଦୌଡ଼ି କରେଇ ତାକୁ ଇଏ ଗଜାମୁଗ ବୁଟ ଫୁଟ୍ ଟିକିଏ ଆଗରୁ ତାକୁ ଭିଜେଇଥିବ ତାକୁ ଗଜା ଇଏ କରି ଖାଇବ ଆଉ ସିଝା ଅଣ୍ଡା ଦୁଇଟା ଦେଲ ସଖାଳୁ ଆଉ ସନ୍ଧ୍ୟା ବେଳିଆ ବି ସିଝା ଅଣ୍ଡା ଦେବ ଏୟା ଖାଇବାଟା ଠିକ ଇଏ ହେଲେ ତାର ଜୋସ୍ ଆସିବ ତା' ବଡ଼ି ପୁରା ଠିକ ରହିବ ସେ ଚାଲିବ ପୁରା ଇଏ ଆଉ ତାକୁ ତା' ପଛେ ପଛେ ଲାଗିକିନି ରହିବା ନା ଆଉ ନା ନା ସେ ଭଲ ଖେଳୁଛି ନା ତାକୁ ପୂରା ଲକ୍ଷ୍ୟ କଲେ ସେ ତାର ଭବିଷ୍ୟତ ଅଛି ସେ ଭଲ ଖେଳୁଛି ଭଲ ଇଏ କରିବ ଆଉ ଲାଗିବା ଆମେ ଯେମିତି ସମସ୍ତେ ଆଉ ହଁ ହଁ ତାର ଆଗ ସିଲେକ୍ସନ୍ ଆଉ ତାର ପୁରା ଆଗରୁ ସିଲେକ୍ସନ୍ ଆଉ ନା ନା ଏୟା ତ ହେଲା କଥା ମୁଁ ତ ଲାଗିଛି ତା' ପଛରେ ଆଉ ଲାଗିଛି ସେ ହଁ ଠିକ ଅଛି ହଁ ହଁ ଠିକ ଅଛି ହଁ